ଆମ ଅଞ୍ଚଳରେ କେତେ ଗୁଡ଼ାଏ ଡୁଗୁ ଡ଼ାକ୍ତରଖାନା ଅଛି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକ ଅଛି ଯେଉଁଥିରେ ସରକାର ସେଇଟାକୁ ଖୋଲିଛନ୍ତି ନିଶ୍ଚିନ୍ତ ଭାବରେ ତ ବହୁତ ଗୁଡ଼ାଏ ସୁବିଧା ମଧ୍ୟ ରହୁଛି ଯେପରି କି ଔଷଧମାନ ଆମକୁ ମାଗଣାରେ ଉପଲବ୍ଧ ଚିକିତ୍ସା ମଧ୍ୟ ମାଗଣାରେ କରିପାରୁଛୁ କିନ୍ତୁ ସେଠାକାରେ ଯେଉଁ ଔଷଧ ଗୁଡ଼ିକ ଉପଲବ୍ଧ ହେଉନାହିଁ ତାକୁ ଆମେ ଔଷଧ ଦୋକନରୁ କିଣିବା ଫଳରେ ଆମର ବହୁତ ଗୁଡ଼ାଏ ଖର୍ଚ୍ଚ ହେଇଯାଉଛି ସବୁପ୍ରକାର ଔଷଧ ବ୍ୟବସ୍ଥା ଆମ ପାଇଁ ସରକାର କରିପାରୁ ନାହାଁନ୍ତି ପରିମଳ ବହୁତ ପ୍ରକାରର ଅସୁବିଧା ଆମକୁ ଯୋଗାଇ ଦେଉଛି ପରୀକ୍ଷା ପାଇଁ ବି ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହବାକୁ ପଡ଼ୁଛି ଚିକିତ୍ସାରେ ବହୁତ ଏପଟ ସେପଟ ହେଉଛି ଏବଂ ବିଶେଷଜ୍ଞଙ୍କ ଦ୍ବାରା ବି ଚିକିତ୍ସା ମିଳିପାରୁ ନାହିଁ ଆମକୁ ଭଲ ଭଲ ଡକ୍ଟର ମାନଙ୍କ ପାଖରେ ସବୁବେଳେ ଭିଡ଼ ଜମା ଯେଉଁ ରହୁଛି ସବୁବେଳେ ଆମ ମାନଙ୍କୁ ବହୁତ ଗୁଡ଼ାଏ କ୍ଷୟ କ୍ଷତିର ସାମ୍ନା କରିବାକୁ ପଡ଼ୁଛି ଆଉ ହଇରାଣ ହେବାକୁ ପଡ଼ୁଛି ପେଷିତ ହେବାକୁ ପଡ଼ୁଛି ଦଳିତ ହେବାକୁ ପଡ଼ୁଛି ଆମ ମାନଙ୍କୁ ଆମ ପ୍ରଜା ମାନଙ୍କୁ ଏହିଭଳି ଭାବରେ ଦଳିତ ହେବାକୁ ପେଷିତ ହେବାକୁ ପଡ଼ୁଛି ଆମେ ଯଦି ଏହି ସବୁ ଇଏରେ ସରକାର କିଛି ଭାବନ୍ତେ ତାହେଲେ ଆମେ କିଛି ସେବାର ପ୍ରାପ୍ତି ହେଇପାରନ୍ତୁ